ବା ନିଜର ବସ୍ତ୍ର ପୋଷାକ ସବୁ ଯାଇକି କିଣିକି ଆଦି ଉପଯୋଗ ତାକୁ ବ୍ୟବହାର କରିପାରୁଛୁ

ଏବଂ ଆମର ଏଠି ପାର୍କର ସୁବିଧା ବି ଅଛି ଯେହେତୁ ଏଇଟା ଗୋଟେ

ପୁଣି ଘରକୁ ଆସିଥାଉ ଏପରିକି ଆମର ମନ ହାଲ୍କା ହୁଏ ଏବଂ ମନ ପରିବର୍ତ୍ତନ ହୁଏ ଏବଂ ସେଠି ବହୁତ ସାରା ଛୋଟ ପିଲାଙ୍କୁ ଖେଳୁଥିବାର ଦେଖି ମନ ବହୁତ ଖୁସି ହୋଇଥାଏ ଏବଂ ସେଠି ବହୁତ ସାରା ପାର୍କ୍ରେ ଫୁଲ ଏବଂ ବହୁତ ସାରା ଇତ୍ୟାଦି ବହୁତ ଜିନିଷ ଅଛି ଯେଉଁଟାକି ଦେଖିବାକୁ ଏବଂ ଶିଖିବାକୁ ମିଳିଥାଏ